ମୋର କାର୍ଯ୍ୟ କ୍ଷେତ୍ରରେ ଯେତେବେଳେ କୌଣସି କଠିନ ପରିସ୍ଥିତି ଆସିଥାଏ ଏବଂ କୌଣସି କୌଣସି ସହକର୍ମୀକୁ ନେଇ ଯୁକ୍ତିତର୍କ ହୋଇଥାଏ କିମ୍ବା କୌଣସି ଅସୁବିଧା ହୋଇଥାଏ ସେହି ସମୟରେ ମୁଁ ମୋର କର୍ମଚାରୀ ଯେ ଥାଆନ୍ତି ଉପର ଅଫିସର୍ ତାଙ୍କ ସହିତ ସମସ୍ତ ପ୍ରକାର କଥାବାର୍ତ୍ତା ହୋଇ ଆପଦରେ ବୁଝାମଣା କରିଥାଏ ଏବଂ ସବୁ ସମସ୍ୟାର ସମଧାନ ମଧ୍ୟ ମୁଁ ବୁଝାମଣା କରି ସମ୍ପୂର୍ଣ୍ଣ ରୂପେ କରିଥାଏ